ଋତୁ ଅନୁସାରେ ଚାଷ କରିବା ପାଇଁ ନିଶ୍ଚିତ ଭାବରେ ସତର୍କ ରହିବା ଆବଶ୍ୟକ ଯେପରିକି ଗ୍ରୀଷ୍ମ ଋତୁରେ ଚାଷ କରିବା ପାଇଁଁ ହେଲେ ପାଣି ନିହାତି ପ୍ରତିଦିନ ଦରକାର ଏବଂ ପ୍ରତ୍ୟେକ ସପ୍ତାହକୁ ଜଳ ମଡ଼ାଇବା ଏବଂ ପରିବାରେ ପରିବା ବାଡ଼ିରେ ଚାଷ ସେହି ପାଣି ମଡ଼େଇବା ନିହାତି ଦରକାର ପ୍ରତିଦିନ ଆଉ ସନ୍ଧ୍ୟା ସମୟରେ ଯେଉଁ ପୋକ ପରିବା ବାଡ଼ିରେ ଲାଗନ୍ତି ସେଗୁଡ଼ିକୁ ଆମେ ଭଲ ଭାବରେ ତାଙ୍କର କୀଟନାଶକ ଔଷଧ ଦେବା ଏବଂ ପାଣି ସବୁ ସମୟେ ଯେଉଁଭଳି ଗଛରେ ଲାଗି ରହିବ ତା'ର ସୁବ୍ୟବସ୍ଥା ନିହାତି କରିବା ଆବଶ୍ୟକ ଏବଂ ବର୍ଷା ଦିନରେ ବିଶେଷ କରିକି ବର୍ଷା ଦିନ ଆଉ ଖରା ଦିନର ମଧ୍ୟବର୍ତ୍ତୀ ସମୟ ଯେଉଁଟା କୁଆପଥର ପଡ଼େ ସେହି କୁଆପଥର ପଡ଼ିବା ସମୟରେ ସେଗୁଡ଼ିକୁ କିଭଳି ତା'ର କ୍ଷତି କରିପାରିବ ନାହିଁ ତା' ବାବଦରେ ନିହାତି ସତର୍କ ରହିବା ଦରକାର ଆଉ ବର୍ଷା ଦିନରେ ପାଣି ଯେମିତି ଜମା ନ ରୁହେ ସେ ତା' ମୂଳରେ ତା'ର ବ୍ୟବସ୍ଥା କରିବା ଦରକାର ସବୁବେଳେ ତା'ର ମୂଳକୁ ଉଚ୍ଚା ରଖିବା ଏବଂ ତା'ର ସବୁ ସମୟେ ପାଣି ନ ଜମିବା ପାଇଁ ତା'ର ସୁବ୍ୟବସ୍ଥା କରିବା ଆବଶ୍ୟକ ତେଣୁ ବର୍ଷା ଦିନମାନଙ୍କରେ ପାଣିକୁ ଠିକ୍ ଭାବରେ ତା'ର ମୂଳରୁ କିଭଳି ଜମା ନ ରହି ତା'ର ଚାରିଆଡ଼େ ଖେଳିଯିବ ସେଥିପାଇଁ ତା'ର ସତର୍କ ରହିବା ଆବଶ୍ୟକ ଆଉ